ଆମ ମାତୃଭାଷା ହେଉଛି ଓଡ଼ିଆ ଆମେ ଜନ୍ମ ଦିନରୁ ହିଁ ଓଡ଼ିଆ ଭାଷା ଶିଖି ଆସିଛୁ ଆମେ ଯେକୌଣସି କାମ ହେଉ ଅବା କିଛି ଜିନିଷ କିଣିବା ଓଡ଼ିଆ ଭାଷାରେ ହିଁ ମାଗିଥାଉ ଅନ୍ୟ ଦେଶର ଲୋକମାନେ ଆମ ଦେଶକୁ ଆସିଲେ ଆମ ଓଡ଼ିଆ ଭାଷାରେ କହିଥାନ୍ତି କହିବାକୁ ଚେଷ୍ଟା ବି କରନ୍ତି ଯାହାଦ୍ୱାରା ସେମାନେ ତାଙ୍କ ଦେଶକୁ ଗଲେ ମଧ୍ୟ ଆମ ଓଡ଼ିଆ ଭାଷାକୁ ଭୁଲିପାରନ୍ତି ନାହିଁ ଆମେ ଇଂରାଜୀ ଭାଷା ହେଉ ସଂସ୍କୃତ ଭାଷା ବେଶି ବ୍ୟବହାର କରିନଥାଉ